ମୋର ପ୍ରିୟ ଖେଳ ହେଉଛି କ୍ରିକେଟ ଛୋଟବେଳୁ ହିଁ ମୋତେ କ୍ରିକେଟ ପ୍ରତି ଭାରି ଇଚ୍ଛା ଥିଲା ସାନବେଳେ ହିଁ ବାପା ମୋ ପାଇଁ ବ୍ୟାଟ୍ ଆଉ ବଲ ଆଣିଦେଇଥିଲେ ସାନବେଳୁ ହିଁ ଖେଳି ଖେଳି ଯେତେବେଳେ ମୁଁ ବଡ଼ ହେଲି ପନ୍ଦର ବର୍ଷ ବୟସ ଯେତେବେଳେ ମୋତେ ହେଉଥିଲା ଆମ ସ୍କୁଲରେ କ୍ରିକେଟ ମ୍ୟାଚ ହୋଇଥିଲା ସେଇଠି ମୋର ଭଲ ପ୍ରଦର୍ଶନ ଯୋଗୁଁ ମୋତେ ପୁରଷ୍କାର ମଧ୍ୟ ମିଳିଥିଲା ତା'ପରେ ଯେତେବେଳେ ଆମେ ଟିଭିରେ କ୍ରିକେଟ ମ୍ୟାଚ ଦେଖିଲୁ ତା'ପରେ ଆହୁରି ଆହୁରି କ୍ରିକେଟ ପ୍ରତି ଗୋଟିଏ ଭଲ ପାଇବା ଜାଗ୍ରତ ହେଲା ଯାହାଦ୍ୱାରା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରିକେଟ ପ୍ରତି ମୋର ଭଲପାଇବା ବି ବଢ଼ିଥିଲା ଆଉ ଏହା ଏଥିପାଇଁ ମୁଁ ବହୁତ ପୁରଷ୍କାର ମଧ୍ୟ ପାଇଛି ଯେଉଁଥିପାଇଁ ପାଇଁ କ୍ରିକେଟ ମୋତେ ବହୁତ ଭଲ ଲାଗେ